ମୁଁ ଏକ କମ୍ପାନୀରେ ଜଣେ ନୂଆ କର୍ମଚାରୀ ଏବଂ ସଂଗଠନର ସୁରକ୍ଷା ନୀତି ସହିତ ମେଲ କରିବା ପାଇଁ ମୋତେ ନିଜ ଡିଜିଲକର୍ ପାସ୍ୱାର୍ଡ଼୍ ବଦଳାଇବାକୁ ପଡ଼ିବ ମୁଁ ମାନବ ସମ୍ବଳ ବିଭାଗରେ ଅଛି ମୁଁ ଆଇ ଟି ବିଭାଗକୁ ଏକ ଇମେଲ୍ ପଠାଇବାକୁ ଚାହୁଁଛି ମୋର ଡିଜିଲକର୍ ପାସ୍ୱାର୍ଡ଼୍ ପରିବର୍ତ୍ତନ କରିବାର ଆବଶ୍ୟକତା ବିଷୟରେ ମୁଁ ମୋର ଉପର କର୍ମଚାରୀମାନଙ୍କୁ ପଚାରିବି ଯେ ସେମାନଙ୍କର କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ କିମ୍ବା ଆବଶ୍ୟକତା ଅଛି କି ନାହିଁ ମୁଁ ଏହି ପାସ୍ୱାର୍ଡ଼୍କୁ ବଦଳାଇ ପାରିବି କି ନାହିଁ ସେମାନଙ୍କର ପର୍ମିସନ୍ ଅଛି କି ନାହିଁ ମୁଁ ଜାଣିବାକୁ ମୋର ଜଣେ ସିନିୟର୍ ବ୍ୟକ୍ତିକୁ ପଚାରିଲି ଯେ ସେ କହିଲେ ଆବଶ୍ୟକତା ପଡ଼ିଲେ ପରିବର୍ତ୍ତନ କରିବ ନହେଲେ କୌଣସି ପରିବର୍ତ୍ତନ କରିବ ନାହିଁ